ହଁ କୁହ ତ ବନାହେଇଛି ଦୋସା ସିଙ୍ଗଡ଼ା ଆଳୁଚପ୍ ବରା

ହଁ କୋଡ଼ିଏ ଟଙ୍କିଆ ଦଶ ଟଙ୍କାରେ ତିନିଟା

ହଁ ହଁ ଆଉ ଆମର ଏଇଠି ସିଏ କିଏ ନାହାଁନ୍ତି ଖାଇବା ପାଇଁ ରେଟ୍ ବଢ଼ିଛି ଟିକେ ଆଉ ହଁ ଆଉ

ଆମର ଏଇଠେ ଆଉ ଲୋକ ନାହାଁନ୍ତି ଖାଇବା ପାଇଁ ତ ଆଉ ତିନିଟା ଦୋସାରେ ହଁ କେତେ ନେବେ କି

ଆଉ ଆସନ୍ତୁ ଦୋକାନ୍ରୁ ଆସନ୍ତୁ କଥାବାର୍ତ୍ତା ହେବା ହଁ ହଁ ଦୋକାନରୁ ଆସନ୍ତୁ ନାଇ ନାଇ ଚାରିଟା ତ ହେବନି ହଁ ମିଠା ଅଛି ହଁ ମିଠା ଅଛି ହଁ ରସଗୋଲା ଅଛି ଜିଲାପି ଅଛି ହଁ ଲଡ଼ୁ ଅଛି ସେଇ ହିସାବରେ ପାଞ୍ଚଟା

ହଉ ସେ ଆଉ ସେପଟ ଦୋକାନ ମାନ ସବୁ ଦେଖନ୍ତୁ ଯିବୁ ହୁଁ

ହଁ ହଉ ସେଇଠି ଆମ ଯିବୁ ଲୋକ ଧରିକି ଯାଉଛି ଧରିକି ହଁ

ହଉ ଦୋକାନ ଆଗ ଚାଲୁ ଚାଲିଲା ପରେ ହଁ ଦୋକାନ ଦୋକାନ ହେଲା ପରେ ସେଲ୍ ହେବେ ଆଉ ସେ ସେଲିଙ୍ଗ ହେବ ତ ହଁ ହଉ ଆସନ୍ତୁ କେମିତି ଆଗକୁ ପଠେଇଦେବୁ ନା ତମେ ଆସିିକି ନେବ ହଁ ହଉ ପଠେଇବା ହଁ